ମୁଁ ପ୍ଲସ ଟୁ ସାଇନ୍ସରେ ମ୍ୟାଥମେଟିକ୍ସ ବହି ମୋତେ ଚାଲେଞ୍ଜ କରିଛି କାରଣ ମୁଁ ମ୍ୟାଥମେଟିକ୍ସ ଭଲ ହୁଏ କିନ୍ତୁ ପ୍ଲସ ଟୁରେ ମୋର ମ୍ୟାଥମେଟିକ୍ସ କଣ ହେଲା ମୁଁ ତ ସୂତ୍ର ଗୁଡ଼ାକ ମନେ ରୁହେ ନାହିଁ ଯଥା ଇଣ୍ଟିଗ୍ରେସନ ଡେରିଭେଟିଭ୍ ଏଇ ଭଳିଆ କିଛି ପାଠ ମୁଁ ବୁଝେ ସବୁ କରେ କିନ୍ତୁ ନିଜେ କିଛି କରିପାରେ ନାହିଁ ଏଥିପାଇଁ ବହୁତ ଦୁଃଖିତ ଓ ସାର୍ ମୋତେ ମଧ୍ୟ ବହୁତ ଗାଳି ଦିଅନ୍ତି ଓ ବୁଝାନ୍ତି ବି ମଧ୍ୟ ବହୁତ କିନ୍ତୁ ଇଏ ମୋତେ ବହୁତ ଚାଲେଞ୍ଜ କରିଛି କାରଣ ମୋର ଏଗୁଡ଼ାକ ଆଉ ମନେ ରୁହେ ନାହିଁ ତେଣୁ ମୁଁ ଶିକ୍ଷକଙ୍କ ଠାରୁ ବହୁତ ଥର ବୁଝେ ଓ ଘର ପରିବାରଙ୍କୁ ମଧ୍ୟ କୁହେ ପରିବାର ଲୋକ କୁହନ୍ତି ତାକୁ ବସିକି ସଦାବେଳେ ପଢ଼େ ଓ ଦେଖେ ତୁ ତାକୁ ଡର ଡରେ ଆଉ ତୁ ତାକୁ ଡରାନା ତେଣୁ ମୁଁ ତାକୁ ପଢ଼ିବାକୁ ସଦାବେଳେ ଚେଷ୍ଟା କରେ